ଵିଜ୍ଞାପନ ଦେବା ପାଇଁ ଅଧିକ ଲୋକଙ୍କୁ ଜଣେଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ରହିଥାଏ

ତା ପାଇଁ ମୋତେ ସମସ୍ତଙ୍କଠୁ ପରାମର୍ଶ ନେବାକୁ ପଡ଼ିଥାଏ ପରାମର୍ଶ ନେବା ଦ୍ୱାରା ସବୁକାମ ସହଜରେ ଏବଂ ସୁରୁଖୁରରେ ହୋଇଥାଏ